ମୋ ପାଇଁ ସବୁଠୁ ଲାଭ ଗୁଡ଼ିକ ଅଛି ଯେମିତି ସବଜି ଲଗାଇକି ସେଟା ପାଇକିରି ଯିବା ବିକିବା ସେଟା ଧାନ ଲଗାଇବା ବାଦାମ ଲଗାଇବା ଏସବୁ ଆଉ ଯେମିତି ପୋଟଳ ପୋଟଳରେ ଟିକେ କଷ୍ଟକର ଅଛି କିନ୍ତୁ ପୋଟଳରେ ଲାଭ ବହୁତ ଅଛି